ହ୍ୟାଲୋ

ହ୍ୟାଲୋ ହଁ କୁହନ୍ତୁ ପରିବା ହଁ ଅଛି ମୋର ପରିବା ଦୋକାନ ସବୁ ପରିବା ଅଛି ଫୁଲକୋବିଟା ଅଛି ଚାଳିଶ ଟଙ୍କା କୋବି ନେଇକି ଛୋଟ ଟିକେ ହେଲେ କମ୍ ରହିବ ପଚିଶ କେ ଜି ଫୁଲକୋବି ବାଇଗଣ କେ ଜି ଚାଳିଶ ଟଙ୍କା ଅଛି ଭେଣ୍ଡି ଅଛି ଭଲ ପରିବା ସବୁ ଅଛି ହଁ ଗ୍ରୀନ୍ ମଟର ଅଛି ପରିବା ଅଛି ଆଜ୍ଞା ଆଜ୍ଞା ଆପଣ ଆସିକି ଥରେ ନିଅନ୍ତୁ ଭଲ ଫ୍ରେସ୍ ପରିବା ଅଛି ଦୋକାନ ଖୋଲା ହେଉଛି ସକାଳ ନଅଟାରୁ ଖୋଲା ହେଉଛି ଚାରିଟା ଯାଏଁ

କମ୍ ହେବ ଆଉ ସାରୁ ଅଛି ବଜାର ଠାରୁ କମ୍

ଶାଗ ବି ଅଛି ସବୁ ପରିବା ପାଇବେ ଯାହା ପରିବା ଅଛି ଆଜ୍ଞା ଆଜ୍ଞା ଠିକ୍ ଅଛି ଆସିକି ନେବେ ମୁଁ ଶାଗ ଆପଣ

ଆଉ କ'ଣ ଦରକାର ବନ୍ତଳ କଦଳୀ ଅଛି ଟମାଟର ଅଛି ଗ୍ରୀନ୍ ମଟର ଅଛି କଖାରୁ ଦରକାର ଥିଲା କଖାରୁ ଦରକାର କଟା ବି ବିକ୍ରି ହେଉଛି ଯିଏ ଯେମିତି ଖୋଜନ୍ତି ସେମିତି ନେଉଛନ୍ତି ଆଉ